ହ୍ୟାଲୋ ବାବୁଲା ହଁ କେଉଁଠି ଅଛୁ କିରେ ହଁ ଆମ୍ବପାଣି ଯିବା ପରା କ'ଣ କହୁଥିଲୁ ଟିକେ ନାନୀ ଘର କୁ ଯିବା ନା ଏ ଦଶହରାରେ ଯିବା ପା ଏଇ ଶନିବାର ଦିନ ଯେଉଁଟା ଆସିବ ହଁ ସେଇଠି ହଁ ସେଇ ଦଶହରାରେ କ'ଣ ହୁଏ ଜାଣିଛୁ କି ସେଇଠି ଗୋଟେ ହଁ ବଡ଼ ମେଳାଟେ ଲାଗିବ ଆଉ ସେମିତି ନାଟ ଏଇପଟେ ଯେଉଁ ଆମର ବାଟ ଯାକ ଅଛି ନାହିଁ ସେଇମାନେ ସବୁ ଦଶଟା ବେଳେ ଜାଣିଲୁ ଆଉ ରାଜା ରାଣୀଙ୍କର ରାଜା ରାଣୀଙ୍କ ବିଷୟରେ ଗୋଟେ କଥା ଅଛି ସେଇ କଳାହାଣ୍ଡିଆ ବିଷୟରେ ଆମ୍ବପାଣିରେ ସେଇଟା ବହୁତ ରେ ସେଇଟା ଦେଖିକିନା ଆସିବା ଆରେ ଭାଇ ଜାଣିଛୁ କି ନାହିଁ ସେଇ ଆମ୍ବପାଣି ବାଟରେ ଏମିତି ଗୋଟେ ରାସ୍ତା ଅଛି ଘାଟି ଘାଟି ଦେଇ ଦେଇକିନା ହଁ ହଁ ସେଇଠି ଦେଖିବା ଆଉ ବୁଲିବା ଆମେ କେତେବେଳେ ବାହାରିବା କି ନା ନା ନା ମୁଁ ସମୟରେ ଅନୁଧ୍ୟାନ କରୁଛି ମୁଁ ଯେତେବେଳେ ମୁଁ ପ୍ଲସ୍ ଟୁ ପଢ଼ୁଥିଲି ସେତେବେଳେ ମୁଁ କଲେଜ୍ ବସ୍ଟା ଆସେ ସେଇଟା ଯେତେବେଳେ ଆସେ ସାତଟାରେ ପୁଣି ଗଲା ବେଳେ ଯିବ ସେଇଟା ତିନିଟାରେ ତ ତେଣୁ କରି ତୁ ଅପରାହ୍ନ ତିନିଟାରେ ରେଡ଼ି ହେଇଯା ଆଉ କ'ଣ କ'ଣ ଧରିକି ଯିବୁ ଫଟୋ କାଢ଼ିବା ପାଇଁ କିଛି କ୍ୟାମେରା ଫାମେରା ରଖିଛୁ କି ହଁ ଆମ୍ବପାଣି ଘାଟିରେ ଯେଉଁ ମଇଦଲପୁର ଡେଇଁଲାପରେ ଅଛି ଦେଖିବୁ ହେଲା ସେଇ ଜାଗାଟା ବହୁତ ସୁନ୍ଦର ଅଛି ବଟ୍ ନାନୀ ଘରକୁ ଯାଇ କ'ଣ କରିବା ଯେ କହୁନୁ ସେ ଆମ୍ବପାଣିରେ ତ ରହୁଛନ୍ତି

ତାଙ୍କେ ତାଙ୍କ ଘରେ ହାତ ଯେଉଁ ହାତ ହାତ ଖୋଲ ଯେଉଁ ହାତ ହଁ ଅଛି ଅଛି ନା ନାହିଁ ତ ତେଣୁ କରି ତୁ ଟିକେ ଆଉ କାହା ସହିତ ଯିବା ନା କେମିତି ନା ଦୁଇ ଜଣ ଯିବା ଦୁଇ ଜଣ କେମିତି ତୋ ପାଖରେ ପଇସା ଅଛି ତ ହଁ ମେଳା ଦେଖିବା ସେଇ ଦଶହରା ଆଉ ସେଇଠିର ଆମ୍ବପାଣିର ଲୋକ ଟିକେ ଅଲଗା ଜାଣିନୁ ତାଙ୍କେ କଥାଟା ହଁ ଅଲଗା ବଟ୍ ଆମେ ଓଡ଼ିଆରେ କଥା ହବା ଆମେ କାହିଁକି ତାଙ୍କ ଭାଷାରେ କଥା ହବା କାହିଁକିନା ଆମେ ଜାଣିନୁ ତେଣୁ କରି ଆମେ ଓଡ଼ିଆରେ କଥା ହବା ଆମେ ଓଡ଼ିଆ ଆମେ ଭାରି ବଢ଼ିଆ ନାହିଁ କି ଭବାନୀପାଟଣା ଦେଖିବାକୁ ଯାଉଛୁ ଭବାନୀପାଟଣାଟା ଗୋଟେ

କେତେ ସୁନ୍ଦର ସୁପର୍ ଗାଡ଼ି ବହୁତ ସୁନ୍ଦର ଭିୟୁଟା ସେଇଟା ଜାଣିଛୁ କି ନାହିଁ ତ ତେଣୁ କରି ତୁ କାଲିକି ବାହାରି ପଡ଼ ଆସନ୍ତା ଶନିବାର ସେଇଠି ଯାତ୍ରା ହବ ବଟ୍ କାଲିକୁ ଟିକେ ବୁଲିକି ପଳେଇ ଆସିବା ହାଁ ଆଉ ଠିକ୍ ଅଛି ରହିଲି ଭାଇ ଧନ୍ୟବାଦ ଆଉ ହଉ ଠିକ୍ ଅଛି ରହିଲି ରହିଲି ରହିଲି